ଆମ କଳାହାଣ୍ଡି ଜିଲ୍ଲାର ଜମାପଡ଼ା ଗ୍ରାମର ସରପଞ୍ଚ ହେଉଛନ୍ତି କବିରାଜ ପରିଡ଼ା ସେ ହେଉଛନ୍ତି ଏକ ବହୁତ ଭଲ ମଣିଷ ଆମ ଗ୍ରାମର ଉନ୍ନତି ବା ଆମ ପଞ୍ଚାୟତର ଉନ୍ନତିକୁ ଆଖିରେ ଆଖି ଆଗରେ ରଖି ସିଏ ସଦା ସର୍ବଦା କାମ କରି ଆସିଛନ୍ତି

ସରପଞ୍ଚଙ୍କ ସହିତ ଶିକ୍ଷାକୁ ନେଇ କଥା ହୋଇଥିଲି ଆମ ଗ୍ରାମର ପିଲାମାନେ କିପରି ଭଲ ପାଠ ପଢ଼ିପାରିବେ ମୁଁ ସେହି ବିଷୟରେ କଥା ହୋଇଥିଲି ତାହା ସହିତ ଖେଳ ପଡ଼ିଆ ଗୋଟେ କରିବା ପାଇଁ ମଧ୍ୟ କଥା ହୋଇଥିଲି ଖେଳ ପଡ଼ିଆ ଦ୍ୱାରା ପିଲାମାନେ କେବଳ ପାଠ ନ ପଢ଼ି ପାଠ ପଢ଼ି ସାରି ସାରି ସାରିଲା ପରେ ଆଗକୁ ଆଗକୁ ଯାଇ ଯାଇପାରିବେ ଅର୍ଥାତ ସମସ୍ତ ପିଲାମାନେ ପାଠ ପଢ଼ିବା ସହିତ ଖେଳ ଖେଳିବା ମଧ୍ୟ ଆବଶ୍ୟକ ଆମ ଅଞ୍ଚଳରେ ନଥିବା ସ୍କୁଲରେ କମ୍ପ୍ୟୁଟରରେ ଶିକ୍ଷା ଶିଖାଇବାର ବ୍ୟବସ୍ଥା ଉପରେ ମଧ୍ୟ କଥା ହୋଇଥିଲି